ହଁ ସାର୍ ମୋତେ ପେସେଣ୍ଟ କହୁଛି ମୋତେ ଜ୍ୱର ହେଉଛି ହଁ ସାର୍ ମୋତେ ଦେହ ଗରମ ଲାଗୁଛି ଆଉ ପେଟ ବଥା ଧରୁଛି ହଁ ସାର୍ ତରଭୁଜ ଖାଇଲେ ପେଟ ଥଣ୍ଡା ଥିବ କି ସାର୍ ହଁ ସାର୍ ଏବେ ମୁଁ ଖରାରେ କମ୍ ବୁଲିବି ଆଉ ଘରରେ ଘରେ ଟିକେ ବେଶୀ ଥିବି ଆଉ ଆଉ ଏ ବାନ୍ତି ହେଇଯାଉଛି ସାର୍ ଟିକେ ହଁ ସାର୍ ଆହୁରି ହାତ ଗୋଡ଼ ମାନେ ବି ବଥା ହେଉଛି ସାର୍ ବେଶୀ ସାର୍ ହସ୍ପିଟାଲ୍ରେ ଗଲେ ଟିକେ ହବ କି ସାର୍ ହଁ ସାର୍ ଆହୁରି ଡକ୍ଟର୍ ଫିସ୍ କେତେ ନେବେ ଡକ୍ଟର୍ ଫିସ୍ କେତେ ନେବେ ସାର୍ ସାର୍ ଏବେ ଡକ୍ଟର୍ ଅଛନ୍ତି କି ହଁ ସାର୍ ହଁ ସାର୍ ଜମାରୁ ମୋତେ ବେଶୀ ଜ୍ଵର ଲାଗୁଛି କାହିଁ ମୁଁ ଆସିପାରିବିନି ଯେ ମୋର ଭାଇ ଗୋଟେ ଆସିପାରିବେ ତା'ପରେ ଦୁଇଟା